ହ୍ୟାଲୋ ଅନୀଲ ଭାଇ ଭଲ ଅଛ କି ହଁ ମୁଁ କୁନା କହୁଥିଲି ମୁଁ ଯେଉଁ ସ୍ଵିଗିରୁ ଯେଉଁ ଅର୍ଡ଼ର୍ କରିନଥିଲି କି ଚିକେନ୍ ବିରିୟାନୀ ଆଉ ଭେଜ୍ ବିରିୟାନୀ ହଉ ଚିକେନ୍ ପକୋଡ଼ା ମୁଁ ଯେଉଁ ଅର୍ଡ଼ର୍ ଯେଉଁ କରିଥିଲି ଆମ ଘର ମାନେ ଆମ ଘରେ ବାବା ଆଉ ମୋ ଭାଇଙ୍କର ଦେହ ଖରାପ ଅଛି ଠିକ୍ ନାହିଁ ତ ସେଥିପାଇଁ ସେ ଦୁଇଟା ଅର୍ଡ଼ର୍ କ୍ୟାନସଲ୍ କରିଦିଅ ସେ ଦୁଇଟା ଅର୍ଡ଼ର୍ ଗୋଟାଏକା ସେ ଯେଉଁ ଭେଜ୍ ବିରିୟାନୀଟା ରେଡ଼ି ହେଲେଣି ହେଲାଣି ପରା ସେ ଭେଜ୍ ବିରିୟାନୀଟା

ଟିକେଏ ଜଲ୍ଦି ପଠା ଟିକେ ହଁ ଜଲ୍ଦି ଟିକେ ପଠେଇଦିଅ ସେ ଆମ ଘର ଦୁଇ ଜଣଙ୍କର ତ ଆମ ବାବା ମୋ ଭାଇର ଦେହ ଖରାପ ହେଇଯାଇଛି ଆଉ ମୁଁ ତ ଏକା ଅଛି ତ ମୁଁ ଏକା ଏକା ଖାଇବି ତ ଖାଲି ଭେଜ୍ ବିରିୟାନୀଟା ସେଣ୍ଡ କରିଦିଅ ହେଲା